ମୁଁ ଏଲକସ୍ ପେନ୍ କିଣିଥିଲି ମତେ ଏ ପେନ୍ ବହୁତ ଭଲଲାଗେ କାରଣ ଏ ପେନ୍ରେ ରିଫିଲ୍ ପକେଇବାକୁ ପଡ଼େନାହିଁ ଏଥିରେ ଅକ୍ଷର ବହୁତ ସୁନ୍ଦର ହୁଏ ଦେଖିବାକୁ ବହୁତ ଭଲ ଲାଗେ କାହିଁକି କାରଣ ଏହାର ସରୁ ମୁନ ହୋଇଥାଏ ସୁବିଧା ମଧ୍ୟ ଲାଗେ ବାରମ୍ବାର ବ୍ୟବହାର କରିକି ଆମେ ଫୋପାଡ଼ି ଦେଇଥାଉ ସେଥିପାଇଁ ମତେ ଏ ପେନ୍ ବହୁତ ଭଲ ଲାଗିଲା